ହଁ ଭାଇ ମୋର ଗାଡ଼ିଟିଏ ଦରକାର ଅଛି ଆଉ ଆମ ଘରେ ବାହାରିଛନ୍ତି ଟିକେ ଯିବା ପାଇଁ ହଦଗଡ଼ ଆଉ ତୁମ ଗାଡ଼ି ହୋଇପାରିବ କି ହଁ ମୋର ଟିକେ ଜଲ୍ଦି ଆସିବାର ଅଛି ହଁ ଆଉ କେତେ କ'ଣ ପଇସା ନେବେ ହଁ ହଁ ଆସନ୍ତୁ ଯିବା ଆଉ ବାହାରିବା ଆଉ ହଁ ହଁ କାଲି ସକାଳ ସାତଟାରେ ଆସିବେ ହଁ ହଁ ଟିକେ ଜଲ୍ଦି ପଳାଇ ଆସିଲେ ଖରା ଜୋର୍ରେ ହେଉଛି ଜଲ୍ଦି ପଳାଇ ଆସିଲେ ଯାଇକି କାମ ସାରିକି ଜଲ୍ଦି ପଳାଇ ଆସନ୍ତେ ନାଁ ସେ ଗଲାବେଳକୁ ବାଟରେ ଟିକେ ଟ୍ରାଫିକ୍ ଜାମ୍ ରହୁଛି ଟ୍ରାଫିକ୍ ବ୍ୟବସ୍ଥା ଟିକେ ଇଏ ରହୁଛି ତେଣୁ ଅନ୍ୟ କେଉଁ ପଟେ ବାଟ ଯଦି ଦେଖିଛନ୍ତି ଆମକୁ ସେଇ ପଟେ ବୁଲାଇକି ନେଇ ଯିବେ ଟିକେ ଶୀଘ୍ର ହେବ ହଁ ନା ସେଠି ଆମର ଟ୍ରାଫିକ୍ ଜାମ୍ ରହୁଛି ଆଉ ଶୀଘ୍ର ଆସିକି ଟିକେ ଖିଆପିଆ କରିକି ସେଠି ସବୁ କାମ ସାରିକି ଆସିବାକୁ ପଡ଼ିବ ଆଉ ମୋତେ କ'ଣ କହୁଛନ୍ତି ଶୀଘ୍ର ଜଣାନ୍ତୁ ମୁଁ ସେଇ ଅନୁସାରେ ପ୍ରିପ୍ୟାରେସନ ହେବି